ହଁ ପ୍ରଧାନ ଭଲ ଅଛ ହଁ ହଁ

କ୍ଷୀର ଆମର ତ ଆପଣ ଜାଣିଥିବେ ଫାର୍ମଟା ଅଛି ଆମର କ୍ଷୀର ଅଛି ତାପରେ ଆପଣତ କ୍ଷୀର କଥା କହୁଛନ୍ତି ତାହେଲେ କ୍ଷୀର କଥା ମୁଁ କହୁଛି କ୍ଷୀର ଅଛି ମଇଁଷି କ୍ଷୀର ଅଛି ଗାଈ କ୍ଷୀର ଅଛି ଆପଣ କୋଉଟା ନେବେ କହୁନାହାନ୍ତି ହଁ ହଁ ଆମ ଆପଣ ସଫିସେଣ୍ଟ ଗାଈ କ୍ଷୀର ମିଳିବ କେତେ କ୍ଷୀର ଦରକାର ଆପଣଙ୍କୁ

ଗୋଟେ ପାଞ୍ଚ ଲିଟର୍ ହେଲେ ହେଇଯିବନି କି ହଁ ହଁ ଯିଏ ଆପଣଙ୍କୁ ମାନେ ସେ ଡେଲି ଦରକାର ନା ଦୁଇ ଟାଇମ୍ ନା ଗୋଟେ ଟାଇମ୍ ଦରକାର ଓହୋ ସକାଳେ ପାଞ୍ଚ ଲିଟର୍ ବେ ସନ୍ଧ୍ୟା ପାଞ୍ଚ ଲିଟର୍ ନାଇ ଓହୋ ଆପଣଙ୍କୁ କହିଦେଉଛି ମୁଁ ଶୁଣନ୍ତୁ ଆପଣ ଯୋଉ ଦୋକାନଟା ନାଇ କି ଖାଲି ଚାଫା କରୁଛନ୍ତି ନା ପନିରଫନିର ଯାକ ଇଏ ସିଏ ହଁ ସେ ବିକିବା ପାଇଁ ନା ଆମ ପାଖରେ ସବୁ ଅଛି ହୁଁ ହୁଁ ଆମ ଏବେ ଦେଖନ୍ତୁ ଆମ ଗାଈ ଘିଅ ପୁରା ପିଓର୍ଟା ଦଉଛୁ ଆମେ ଏ ଯୋଉ ମିଶାମିଶି କିଛି ନାଇ ଆମର ପାଣିଫାଣି କିଛିଯାକ ମିଶଉନ ଆମେ ତ ସେଥିପାଇଁ ଆମେ ତିରିଶ ଟଙ୍କା ଲିଟର୍ ରଖିଛୁ ସାର୍ ଆଉ ଆପଣ ଯଦି ପାଞ୍ଚ ଲିଟର୍ ନେବେ ସକାଳେ ଦେଢ଼ଶହ ଟଙ୍କା ସକାଳେ ସନ୍ଧ୍ୟାରେ ଦେଢ଼ଶହ ଟଙ୍କା ତିନିଶହ ଟଙ୍କା ହେଇଯାଉଛି ଆପଣ ଦେବେ ଅଢ଼େଇେଶହ ଟଙ୍କା ଫିଫ୍ଟି ଗୁଟେ କନସେସନ୍ ଆପଣ ଡେଲି କଷ୍ଟମର୍ କଣ ଆଉ ସେଇଟା ଅଛିନା ଆଉ ଯୋଉ ଘିଅ ଯାକ ଗାଈ ଘିଅ ଯାକ ପୁରା ଭଲ ଗାଈ ଘିଅ ସେଇଟା ପାଞ୍ଚଶହ ଟଙ୍କା ଅଧା ଲିଟର୍କୁ ପଡ଼ିବ ଆପଣଙ୍କୁ ଲିଟର୍ଟା ହଜାର ବିକୁଛୁ ପୁରା ପିଓର୍ଟା ସାର୍ ଆଉ ଏଇ ପନିର ଯାକ ତିନିଶହ ଟଙ୍କା ବିକୁଛୁ ଆଉ ସେଇଟା ଗୁଟେ କନସେସନ୍ ହେବ ଆପଣ ଗୁଟେ କେତେ ଗୋଟେ କରିବା ନିଜର ଲୋକକୁ ଆଉ ହଁ ହେଲେ କେବେଠାରୁ ଦେବା ଏଟା ସକାଳେ ଆପଣ ଆଣି ଆସିବେ ନା ପିଲା ପଠେଇବେ ଏଠୁ

ନାଇ ନାଇ ଏମାନେ ପିଲା ପଠେଇବେ ନା ଆପଣ ନିଜେ ଆଣିବାପାଇଁ ଆସିବେ କହୁଛି ଠିକ୍ ଅଛି ସାର୍ ହେଲେ ଆମେ ସକାଳୁ ଆମର ସାଢ଼େ ଛଅଟା ସାତଟାରେ କ୍ଷୀର ସବୁ ବାହାରି ଯାଉଛି ଆମର ମାନେ ଧୁଆଧୁଇ ସବୁ ହେଇଯାଉଛି ଆଉ ଆମେ କଣ କରିବୁ ନା ଆପଣଙ୍କୁ ସାତଟା ଭିତରେ ମୁଁ କ୍ଷୀରଟା ପହଁଞ୍ଚେଇ ଦେବି ସକାଳେ ଆଉ ସନ୍ଧ୍ୟାକୁ ପାଞ୍ଚଟାରେ କ୍ଷୀର ପହଁଞ୍ଚିବ ଆଉ ପନିରଟା ଟିକେ ଦଶଟା ଆଡ଼େ ହେଇଯିବ ଆଉ ପନିରଫନିର ଯାକ କେତେ କେତେ କେଜି ଡେଲି ନେବେ କହନ୍ତୁ ଆଉ ପାଞ୍ଚ ଲିଟର୍ ଦୁଗ୍ଧ ପାଞ୍ଚ କେଜି ପନୀର ଆଉ ଯୋଉ ଘିଅଟା କଣ ଘରପାଇଁ ନେବେ ନା କଣ

ନାଇଁ ଘିଅ ଘିଅ ଆଉ କଣ ରେଟ୍ କମେଇବି ଆପଣ ସେ ସେଥିରେ କନସେସନ୍ ଅଛି ଘିଅରେ କଣ ଆଉ ସେଇଟା ତ ଲାଭ ଆମର ଆଉ ହଉ ଠିକ୍ ଅଛି ମୁଁ କାଲିଠାରୁ ପଠେଇ ଦେଉଛି ଆଉ ହଁ ହଁ ଆସନ୍ତୁ ଆସନ୍ତୁ